ଆମେ ଜାଣିଛନ୍ତି ଆମ ସୌରଜଗତରେ ଆଠଟି ଗ୍ରହ ଅଛି ସେଥିମଧ୍ୟରୁ କେବଳ ପୃଥିବୀ ଗ୍ରହରେ ଯାଆସ ସମ୍ଭବ ଅନ୍ୟ କୌଣସି ଗ୍ରହରେ ଯାଆସ ନାହିଁ ବୋଲି ଅଦ୍ୟାବିଧୀ ଜଣା ହେଇଛି କାରଣ ପୃଥିବୀ ଗ୍ରହରେ ମଣିଷ ବା ଜୀବ ବଞ୍ଚିବା ପାଇଁ ଆବଶ୍ୟକ ଉପାଦନ ଯଥା ଜଳ ବାୟୁମଣ୍ଡଳ ମୂର୍ତ୍ତିକା ସବୁ ଅଛି କିନ୍ତୁ ବଜାରୀମାନେ ଗବେଷଣା କରୁଛନ୍ତି ମଙ୍ଗଳ ଗ୍ରହରେ କାଳେ ଯିବା ଆସିବା ସମ୍ଭବ ହବ ଯେବେ ବୈଜ୍ଞାନିକମାନେ ସଫଳତା ପାଇବେ ତେବେ ଯାଇକି ଆମେ ଜାଣିପାରିବା ବିଭିନ୍ନ ଉପଗ୍ରହ ମାଧ୍ୟମରେ ସବୁ ତଥ୍ୟ ସଂଗ୍ରହ କରାହଉଛି